ମୁଁ ଯେଉଁ ଫ୍ୟାନ୍ଟି କିଣିଥିଲି ସେହି ଫ୍ୟାନ୍ଟି ର ଭଲ ଗୁଣ ହେଲା କ'ଣ ନା ସେ ଫ୍ୟାନ୍ଟି ବହୁତ ଜୋର୍ରେ ବୁଲୁଛି ଆଉ ତା'ର ଗୋଟିଏ ଲାଇଟ୍ ରହୁଛି ସେହି ଲାଇଟ୍ଟା ଜଳିବା ଭିତରେ ଘରେ ମଧ୍ୟ ଅଲଗା ଲାଇଟ୍ ଦରକାର ପଡ଼ୁନି ଆଉ ଭଲ ଲାଗୁଛି ଆଉ